ହ୍ୟାଲୋ ଏଇଟା ଆସ୍ପାରାଜ ହୋଟେଲ ତ ମୁଁ ପିଲାକୁ ଖାଇବା ବରାଦ କରିଥିଲି କାହିଁ ଏପର୍ଯ୍ୟନ୍ତ ଡାଲି ଭାତ ଗୋଟେ ଚିକେନ କହିଥିଲି ପାମ୍ପଡ଼ ଦୁଇଟା କହିଥିଲି ଏଁ କାହିଁ ଏପର୍ଯ୍ୟନ୍ତ କିଛି ଆଣିକି ଦେଲାନି କ'ଣ ଆପଣଙ୍କ ପିଲା କରୁଛି ଆଉ କେତେ ଟାଇମ ଯିବ ଆଉ ଆପଣଙ୍କ ହୋଟେଲ ଆମ ପାଇଁ ଏହି ପ୍ରକାର ଅନେଇକି ବସିଥିବୁ କି ଏଁ ତା ପାଇଁ ଆପଣ ସୁବ୍ୟବସ୍ଥା କରିବେ ନା ଆଉ ପିଲାମାନଙ୍କୁ ଆମେ ଲୋକମାନେ ପରିଚାଳିତ ହେବେ ସୁ ଭଲରେ ଯାଇପାରିବେ ଖାଇପାରିବେ ଆପଣଙ୍କର ମାନେ ଜାଣିବା ଦରକାର ଏଇଟା ବନ୍ଦୋବସ୍ତ କରିବା ଦରକାର ଆପଣଙ୍କ ପିଲା କୁ କେଉଁଠି ଅଛି କ'ଣ କିଛି ଜଣାପଡ଼ୁନି ଆମେ ବସି ବସି କିରି ଏଠାରେ ଟାଇମ ଗଲାଣି